ମୋ ଜୀବନର ଗୋଟେ ସାମ୍ପ୍ରତିକ ଘଟଣା କାହାଣୀ ହେଉଛି ଆଉ ମୋ ଜୀବନର ଆମେ ଯେତେବେଳେ ଛୋଟପିଲା ହେଇଥିଲୁ ଆଉ ଗାଁରେ ରାସ୍ତା ନଥିଲା କାଦୁଅରେ ଯାଉଥିଲୁ ଆଉ ଯେଉଁ କିରୋସିନି ଦ୍ୱାରା ଡିବି ଲଣ୍ଠନ ଜାଳି ପାଠ ପଢ଼ୁଥିଲୁ ଖାଲି ଅନ୍ଧାର ଅନ୍ଧାର ଆଉ ଏଇ କିଛି ବର୍ଷ ହେଲା ଆମ ଗାଁକୁ ରାସ୍ତା ଆସିଲା ପକ୍କା ରାସ୍ତା ହେଲା ପିଚୁ ରାସ୍ତା ହେଲା ଏବେ କିଛି ବର୍ଷ ଭିତରେ ବିଦ୍ୟୁତ୍ ଯେଉଁ ଇଲେକ୍ଟ୍ରିକ ବିଦ୍ୟୁତ୍ ବଲବ୍ ଜଳିଲା ଫ୍ୟାନ ଚାଲିଲା ଟି ଭି ଲାଗିଲା ଆଉ ବିଶେଷ ଆକର୍ଷଣୀୟ କଥା ହେଲା କ'ଣ ନା ଏବେ ଆମ ଗାଁ ଦେଇ ଆମ ଗାଁ ରାସ୍ତା ଦେଇ ଗାଁ ସାଇଡ଼ରେ ରେଳ ଗାଡ଼ି ଯିବା ଆସିବା କଲା ବିଶେଷ ମୋତେ ସେଇଟା ଆକର୍ଷଣୀୟ ଲାଗୁଛି ରେଳଗାଡ଼ି ଆମ ଗାଁ ବାଟେ ଯା ଆସ କରିଛି